ତିନି ଚାରିଦିନ ତଳେ ଯାଇଥିଲି ଦୋକାନକୁ ଶାଢ଼ୀ ଆଣିବାକୁ ସେହିଠି ସବୁଜ ଆଉ ହଳଦିଆ କଲର୍ ଗୋଟିଏ ଶାଢ଼ୀଟେ ଆଣିଥିଲି ମୁଁ ସେ ଶାଢ଼ୀଟା ପୁରା ନରମ ଥିଲା ପିନ୍ଧିବାକୁ ବି ପୁରା ବହୁତ ଭଲ ଲାଗୁଥିଲା ଆଉ ସେହିଟାର ଧଡ଼ି ଗୁଡ଼ାକ ବି ଭଲ ପଡ଼ିଥିଲା ତା ଛପା ବି ଭଲ ଥିଲା ଆଉ ମୁଁ ଯେତିକି ଦାମ ଭିତରେ ଖୋଜୁଥିଲି ମୋତେ ସେତିକି ଦାମ ଭିତରେ ଭଲ ଶାଢ଼ୀଟେ ବି ମିଳିଯାଇଥିଲା